ସ୍ୱାସ୍ଥ୍ୟ ସେବା ପାଇଁ ଆମ ଗ୍ରାମରେ ବହୁତ ଲୋକମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ କାରଣ ଆମକୁ ଯଦି ହୋଇଥାଏ ତେବେ ଆମେ ହସ୍ପିଟାଲକୁ ଯିବା ପାଇଁ ଅନେକ ଦୂରରେ ରହିଥାଏ ହସ୍ପିଟାଲ ତେଣୁ ଆମେ ଯାଇପାରିନଥାଉ ଏବଂ ଡାକ୍ତରମାନଙ୍କ ସହିତ କଥାବାର୍ତ୍ତା ମଧ୍ୟ ଠିକ ଆମେ ତାଙ୍କର ଭାଷା ବୁଝିପାରିନଥାଉ ଏବଂ ଆମ ଭାଷା ମଧ୍ୟ ସେମାନେ ବୁଝି ପାରିନଥାନ୍ତି ଏବଂ ଭେଦଭାବର ମଧ୍ୟ ଅଣଦେଖା ଦେଇଥାଏ କାରଣ ଆମେ ଦେବର ରୁହନ୍ତି ନାହିଁ ଏବଂ ଆମର ଗାଁ ଲୋକମାନେ ପଶରକୁ ମହଙ୍ଗା ଭରି ଅନ୍ଧବିଶ୍ୱାସକୁ ବିଶ୍ୱାସ କରନ୍ତି ଏବଂ ଅନ୍ଧବିଶ୍ୱାସର ଶିକାର ହୋଇଥାନ୍ତି